ଆମର ମୟୂରଭଞ୍ଜରେ ହସ୍ତତନ୍ତ କହିବାକୁ ଗଲେ ଯେପରିକି ଏହି ଆମ ହାତରେ ବନାଉଛନ୍ତି ଖଜୁରୀ ପତ୍ରରେ ଝାଡ଼ୁ ବନାଉଛନ୍ତି ଏବଂ ଦବାଇ ଘାସରେ ଫୁଲ ଫୁଲ ପାଚିଆ ବନାଉଛନ୍ତି ଏବଂ ପାଓପୋଛ୍ ବନାଉଛନ୍ତି ସାଧାରଣତଃ କହିବାକୁ ଗଲେ ଶାଢ଼ୀ ସମ୍ବଲପୁରୀ ଶାଢ଼ୀ ଆମ ବିଶ୍ଵ ପ୍ରସିଦ୍ଧ କି ସେ ଗୋଟେ ଶାଢ଼ୀ ଏବଂ ଯାହା ହାତ ବୁଣା ଶାଢ଼ୀ ଇଏ ସମସ୍ତେ ପିନ୍ଧିବାକୁ ଭଲପାଆନ୍ତି ଏବଂ କୁହନ୍ତି ଯେ ଏହା ବିଶ୍ଵ ପ୍ରସିଦ୍ଧ ଆଉ ପିନ୍ଧିବାକୁ ମଧ୍ୟ ଭଲ ଲାଗେ ଟିଭିରେ ବି ଆଡ଼୍ଭାଟାଇଜ୍ ଦେଖାନ୍ତି ଯେ ଏହା ପିନ୍ଧିବାକୁ ବଢ଼ିଆ ଲାଗେ ଏବଂ ହାତରେ ବୁଣୁଥିବାରୁ ବହୁତ ବିଶ୍ଵ ପ୍ରସିଦ୍ଧ ହୋଇଥାଏ ସମସ୍ତଙ୍କୁ ବି ମସ୍ତ୍ ଭଲ ଦେଖାଯାଏ ଆଉ ଚାନ୍ଦୁଆ କହିବାକୁ ହେଲେ ସାଧାରଣତଃ ପୂଜାରେ ଯେଉଁ ଚାନ୍ଦୁଆ ସେଇଟା ବି ବ୍ୟବହାର ଠାକୁରଙ୍କ ପାଖରେ ଥାଏ ହାତ ତିଆରି ହୋଇଥାଏ ଶିଳା ମୂର୍ତ୍ତି କହିବାକୁ ଗଲେ ସାଧାରଣତଃ ଖିଚିଂ ସାଇଡ଼୍ରେ ଏ ପଥରରେ ହୋଇଥାଏ ମୂର୍ତ୍ତି ଏବଂ ହେମ୍ଦସ୍ତା ଆଉ ଶିଳପତା ଏବଂ ଏଗୁଡ଼ିକୁ ଦେଖିବାକୁ ମିଳିଥାଏ ଆଉ ଏହାକୁ ସମସ୍ତେ ବ୍ୟବହାର କରନ୍ତି ମଧ୍ୟ ଚଳଚ୍ଚିତ୍ରରେ ଏବଂ ଘରୋଇ ବ୍ୟବହାରରେ ମଧ୍ୟ ବ୍ୟବହାର ହୋଇଥାଏ ସମସ୍ତେ ବହୁତ ଭଲପାଆନ୍ତି